ପାଠ ତ ସବୁ ଜାଗାରେ ପଢ଼ାଯାଉଛି ସହରରେ ପାଠ ପଢ଼ାଯାଉଛି ଗାଁରେ ବି ପାଠ ପଢ଼ାଯାଉଛି କିନ୍ତୁ ସହରରେ ଯେଉଁ ପାଠ ପଢ଼ାଯାଉଛି ସେଇଟା ଗାଁ ଗହଳିରେ ନାହିଁ କାରଣ ସହରରେ ସବୁ ଧନବାନ ଶ୍ରେଣୀର ଲୋକମାନେ ଅଛନ୍ତି ଗରିବ ଶ୍ରେଣୀର ଲୋକମାନେ ସବୁ ଗାଁ ଗହଳିରେ ବସବାସ କରୁଛନ୍ତି ତେଣୁ ଏମାନେ ଟିଉସନ ଦେଇପାରିବେ ନାହିଁ ଭଲ ଶିକ୍ଷକଟିଏ ଏମାନେ ଯୋଗାଡ଼ କରିପାରିବେ ନାହିଁ କିନ୍ତୁ ସହରରେ ଧନବାନ ଲୋକ ଥିବା ଯୋଗରୁ ତାଙ୍କ ପିଲାକୁ ଭଲ ପାଠ ପଢ଼ାଇବେ ଭଲ ଜାଗାରେ ଖେଳାଇବେ ଉନ୍ନତ ମାନର ଟିଉସନ ସାର୍ ଦେବେ ତେଣୁ ଆମ ଅଞ୍ଚଳର ବିଦ୍ୟାଳୟଗୁଡ଼ାକ ଭଲ ନୁହେଁ କିନ୍ତୁ ଖରାପ ବି ନୁହେଁ ସେହିଭଳିଆ